ହଁ ହଁ ସାଇଲି ମିଠା ଦୋକାନ କୁହନ୍ତୁ ବାବୁ କିଏ କହୁଥିଲେ କୋଉଠୁ ହଁ ହଁ କୁହନ୍ତୁ କ'ଣ ହେଲା କ'ଣ ନେବାର ଅଛିକି ମିଠା ପିଠା କ'ଣ ବୁନ୍ଦି ଫୁନ୍ଦି କେତେ କିଲୋ ଆମର ପାଖେ ଦୁଇଶହ ଟଙ୍କା କିଲୋ ଚାଲିଛି ଦୁଇଶହ ଟଙ୍କା କିଲୋ ଚାଲିଛି କେତେ କିଲୋ ଦରକାର ତିରିଶ କିଲୋ ଓ କେ ଅର୍ଡର୍ କରିଦେଉଛି ବାଡ଼େ ସେଲିବ୍ରେଟ ପାଇଁ ନା ମେରେଜ୍ ପାଇଁ ନା କ'ଣ ଆଛା ଆଛା ହୋଉ ପେକେଟ୍ରେ ଦେବେ ନା ଏମିତି ଖାଲି ପଲିଥିନ୍ରେ ବାନ୍ଧିକି ଦେବା ହୋଉ ମୁଁ ସେଟ୍ କରିକି କେତେଟା ପେକେଟେ କରିବାର ଅଛି ଗୋଟେ ତିନିଶହ ଚାରିଶହ ପେକେଟ୍ କଲେ ହେବ କି ହୋଇଯିବ ତ ଆଛା ତିରିଶ କିଲୋ ଆଛା ଆଛା ଠିକଅଛି ଆସିଯାନ୍ତୁ ଦୋକାନକୁ କେତେବେଳେ ସମୟ ହେଲେ ମୁଁ ପାର୍ସଲ୍ଟା ରେଡ଼ି କରିଦେଇଥିବି ଆଉ କିଏ କହିଲା ଆମର ଦୋକାନ ବିଷୟରେ

ହାଁ ହାଁ ହଁ ଭଲ ଆମ ଦୋକାନର ସବୁ ଭଲ କଷ୍ଟମର୍ ସବୁ ବହୁତ ଆସନ୍ତି ଆଜି ଟିକେ ଫ୍ରି ନାଇଁ ନହେଲେ ସବୁବେଳେ ଭିଡ଼ ଲାଗିଥାନ୍ତି ବୁଝିଲ କି ନାଇଁ ମିଠା ଅଛି ଆମର ଛେନାପୋଡ଼ ଅଛି ରସଗୋଲା ଅଛି ତାପରେ ଦହି ମିଠା ଅଛି ହେଲା ଏସବୁ ବ୍ରାଣ୍ଡ ମିଠାଗୁଡ଼ାକ ଅଛି ଲଡ଼ୁ ଅଛି ବୁନ୍ଦି ଲଡ଼ୁ ଅଛି ଏତିକି ଅଛି ବୁନ୍ଦି ଶହେ ନେବବୋଲେ ଦେଇଦେବୁ ଆମେ ବୁନ୍ଦି ସେଓ ହଉ ଫୋନ୍ ପେ କରିବ ନା କ୍ୟାସ୍ ରେ ଦେବ ଆଛା ହଉ ଆପଣ ଗୋଟେ ତିନିଟା ବେଳେ ପଳେଇ ଆସନ୍ତୁ ମୋର ପିଲାମାନେ ସବୁ ଖାଇବାକୁ ଯାଇଛନ୍ତି ତ ମୁଁ ଏବେ ଜଣେ ବସିଛି ଦୋକାନରେ ପିଲା କେହି ନାହାନ୍ତି ତିନିଟା ବେଳେ ଆସିବେ ହାଁ

ହାଁ ଚାଲିଛି ଆଉ ମିଠା ଦୋକାନ ସବୁବେଳେ ବେପାର ହେବ ନା କେକ୍ ମିଠା ସବୁ ଅଛି ଆଉ ହ୍ନୁଁ ହେଲୋ କୋଉଟା ମିଠା କି ଆପଣ ଆଇସି କେକ୍ ନେବେ ନା ନର୍ମାଲ୍ କେକ୍ ନେବେ ନର୍ମାଲ କେକ୍ ନେବେ ବୋଲେ ସାଇଜ୍ ଅନୁସାରେ ଅଛି ନା ଲେଖିବାର ନାଁ ବି ଲେଖା ହେବ